ମୁଁ ଛୋଟବେଲେ ଗେମ୍ ଆରମ୍ଭ କଲି କ୍ରିକେଟ୍ ଖେଳ ଗେମ୍ ଆରମ୍ଭ କରିବାଠାରୁ ଭାରତରେ ବହୁତ ଗେମିଂ ଶିଳ୍ପର ବଦଲିଛିି ଲୋକ ଉପରକୁ ଯାଇଛନ୍ତି ଆମ ଭାରତରେ ହକିର ହକି ଖେଳ ଅଛି ଆମ ଜାତୀୟ ଖେଳ ହେଉଛି ହକି ଆମ ଭାରତର ହକି ଖେଳରେ ବହୁତ ଲୋକ ଇମ୍ପ୍ରୁଭ୍ କରିଛନ୍ତି ଏବେ ସମସ୍ତେ କ୍ରିକେଟ୍ ଖେଳର ପ୍ରଧାନ୍ୟ ଦେଉଛନ୍ତି କ୍ରିକେଟ୍ ଖେଳରେ ସମସ୍ତେ କ୍ରିକେଟ୍ ପାଇଁ ବହୁତ ଉତ୍ସାହ ହେଉଛନ୍ତି ଏବଂ ଭାରତ ମଧ୍ୟ ଖେଳ ପ୍ରତି ବହୁତ ଅନେକଗୁଡ଼ିଏ ଖେଳ ପ୍ରତି ବହୁତ ପ୍ରାଧ୍ୟାନ୍ୟ ଦେଇଛନ୍ତି ଅନେକଗୁଡ଼ିଏ ଷ୍ଟାଡ଼ିୟମ୍ ବନେଇ ଦେଇଛନ୍ତି ସ୍କୁଲ୍ କଲେଜ୍ମାନଙ୍କରେ ପଡ଼ିଆ ଅଛି ସେଥିରେ ପାଠ ପଢ଼ିବା ସମୟରେ ଠିକ୍ ଲାଷ୍ଟ ପଇଁଚାଲିଶି ବହୁତ ଖେଳୁଛନ୍ତି ଯିଏ ଯେକୌଣସି ଖେଳୁ ଖେଳୁ ଖେଳୁଛନ୍ତି ଆମେ ଗେମ୍ କେତେବେଳେ ଖେଳିଥାଉ ଯେତେବେଳେ ଆମେ ଫ୍ରି ଟାଇମ୍ ପାଇଥାଉ ସବୁ କାମ ସରିଥାଉ ପାଠ ପଢ଼ି ସରିିଥାଉ ଯେତେବେଳେ ଫ୍ରି ହେଉ ସେତେବେଳେ ଆମେ ଗେମ୍ ଖେଳିଥାଉ ଆମେ ଗେମ୍ ଖେଳିଥାଉ ସଦାବେଳେ ଗେମ୍ ଖେଳିବା କଥା ନୁହଁ କାରଣ ଠିକ୍ ସମୟରେ ପାଠ ପଢ଼ିବା କଥା ଠିକ୍ ସମୟରେ କାମ କରିବା କଥା ଯେକୌଣସି କାମ ଥାଉ ଘରେ କାମ କରିବା କଥା ସେଇ କାମ ସରି ସାରିଲା ପରେ ଆମେ ଯେତେବେଳେ ଟିକେ ସମୟ ପାଉଛୁ ସେତେବେଳେ ଆମେ ଗେମ୍ ଆରମ୍ଭ କରିବା କଥା ଆମେ ଏବେ ଅନେକ ଗେମ୍ ମୋବାଇଲ୍ ମାଧ୍ୟମରେ ଖେଲିବାକୁ ମିଲୁଛି ସମସ୍ତେ ଘରେ ବସି ବହୁତ ଗେମ୍ ଖେଲୁଛନ୍ତି ଆଉ କିଏ ପଡ଼ିଆକୁ ଯାଉ ନାହାନ୍ତି ଯଦି ଆମେ କ୍ରିକେଟ୍ ଖେଲୁଛୁ ଠିକ୍ ବେଲ ଗୁଡ଼ାରେ ହଉ କି ସକାଳୁ ହଉ ଘରେ ଘରେ ଖେଲିବାକୁ ମିିଲେ ନହେଲେ ସବୁବେଲେ ଆମେ ମୋବାଇଲ୍ ସାହାଯ୍ୟରେ ଗେମ୍ ଖେଲିବାକୁ ପାଉଛୁ ଯଥା ଯେମିତି ଖେଳ ହେଉଛି ଫ୍ରି ଫାୟାର୍ ଲୁଡ଼ୁ ସ୍ନାକ୍ସ କାର୍ଟୁନ୍ ବକ୍ସିଂ ଯେକୌଣସି ଇତ୍ୟାଦି ଖେଳ ମୋବାଇଲ୍ ସାହାଯ୍ୟରେ ଖେଲିବାକୁ ମିଲୁଛିି ବହୁତ ମଧ୍ୟ ଖେଳକୁ ମାଇଣ୍ଡସେଟ୍ ହେବାକୁ ପଡ଼ୁଛିି ଆଉ ଗୋଟେ ଖେଳ ଉପରେ ବହୁତ ଗୁରୁତ୍ୱ ଦେଇଥିଲେ ମଝିରେ ଫ୍ରି ଫାୟାର୍ ଫ୍ରି ଫାୟାର୍ ଖେଳିବା ଦ୍ୱାରା ତା'ର ଉପଯୁକ୍ତ ସମୟର ନଷ୍ଟ ହୋଇଥାଏ କାରଣ ଯେକୌଣସି ବି ଖେଳ ସିରିୟସ୍ ନହୋଇ ଖେଳିବା କଥା ଆମ ଭାରତରେ ଗେମ୍ ଭାରତ ସରକାର ଇମ୍ପ୍ରୁଭ୍ କରିଛନ୍ତି ଆଉ ବହୁତ ମଧ୍ୟ ଆଗକୁ ପ୍ରାଧାନ୍ୟ ଦେଉଛନ୍ତି ଯେକୌଣସି ସମୟରେ ହକି ଷ୍ଟାଡ଼ିୟମ୍ କ୍ରିକେଟ୍ ପାଇଁ ମଧ୍ୟ ଷ୍ଟାଡ଼ିୟମ୍ ବନେଇ ଦେଉଛନ୍ତି ଲୋକମାନେ ଆନନ୍ଦିତ ହେଉଛନ୍ତି ଯିଏ ନ ଖେଳିଲେ ମଧ୍ୟ ଆନନ୍ଦିତ ହେଉଛନ୍ତି ଯିଏ ଖେଳିିକରି ମଧ୍ୟ ଆନନ୍ଦିତ ଅଟେ ଯିଏ ଯେକୌଣସି ଗେମ୍ ଖେଳୁନାହାନ୍ତି ସମସ୍ତେ ଖେଳିବା କଥା ଛୋଟବେଳେ ସମସ୍ତେ ଆରମ୍ଭ କଲେ ବଡ଼ ହେବା ମଧ୍ୟ ଖେଳ ଜାରି ରଖିବା କଥା ଖେଲିବା କଥା ଯେ ଯେଉଁ ଖେଳ ଖେଳୁ ଭଲ୍ସେ ଖେଳ ଭଲ୍ସେ ମୁଁ ଗେମ୍ ଆରମ୍ଭ କରିବା ଠାରୁ ହିଁ ଗେମ୍ ଇମ୍ପ୍ରୁଭ୍ ହେଇଛିି ମୁଁ ଯାହା ଆଗକୁ ଭାବୁଛି ସମସ୍ତେ ଗେମ୍ ଖେଳି ଆନନ୍ଦିତ ରୁହନ୍ତୁ